ଆମ ଓଡ଼ିଶାରେ ବିଭିନ୍ନ ପ୍ରକାର ପର୍ବପର୍ବାଣି ପାଳନ କରିଥାଉ ଆମ ପରିବାରରେ ମଧ୍ୟ ବିଭିନ୍ନ ପ୍ରକାର ସାଂସ୍କୃତିକ ପରମ୍ପରା ଆମେ ପାଳନ କରିଥାଉ ଯାହାକି ରଜ ଦୋଳ ପୁର୍ଣ୍ଣିମା ମକର ସଂକ୍ରାନ୍ତି ନୂଆଖାଇ ଏମିତି ବିଭିନ୍ନ ପ୍ରକାର ପର୍ବପର୍ବାଣି ଆମେ ପାଳନ କରିଥାଉ ଆ କୁହାଯାଏ କି ଆମ ବାରମାସରେ ତେରପର୍ବ ସେମିତି ଆମ ମୟୁରଭଞ୍ଜ ଜିଲ୍ଲାରେ ମାସକୁ ଗୋଟିଏ ନା ଗୋଟିଏ ପର୍ବ ନିଶ୍ଚୟ ପଡ଼େ ସେଥି ମଧ୍ୟରୁ ଆମେମାନେ ଆମର ମକର ପର୍ବକୁ ବହୁତ ବଡ଼ ପର୍ବ ବୋଲି ମାନିଥାଉ ଏମିତିକି ସାଂସ୍କୃତିକ ପର୍ବ ବୋଲି ଆମେ ମାନୁ ଆମେ ବିଭି ଆମେ ବହୁ ଦିନରୁ ଏଇ ପର୍ବ ପାଳନ କରିଆସିଛୁ ଏଇଟା ଆମର ଗୋଟିଏ ପରମ୍ପରା ଆମେ ମାନେ ମକରରେ ବିଭିନ୍ନ ପ୍ରକାରର ପିଠା କରିଥାଉ ବିଭିନ୍ନ ପ୍ରକାରର ସାଜସଜା କରିଥାଉ ଘର ଲିପି ଥାଉ ବିଭିନ୍ନ ପ୍ରକାରର ନୂଆ ଡ୍ରେସ୍ ପୋଷାକ ଆମେ କିଣିଥାଉ ପରିବାରରେ ଯେତେ ଲୋକ ଅଛନ୍ତି ସମସ୍ତଙ୍କ ପାଇଁ କିଛି ନା କିଛି ନୂଆ ଜିନିଷ ଆମେ କିଣିଥାଉ ଏମିତିକି ଆମର ପିଠା ବିଭିନ୍ନ ପ୍ରକାରର ପିଠା ମଧ୍ୟ ଆମେ ତିଆରି କରିଥାଉ ଆଡ଼ିସା କାକରା ମଣ୍ଡା ବିଭିନ୍ନ ପ୍ରକାରର ପିଠା ଆମେ ତିଆରି କରିଥାଉ ବନ୍ଧୁବାନ୍ଧବ ମାନେ ଆମ ଘରକୁ ଆସନ୍ତି ଆମର ଯେମିତି ମକରରେ ମେଳା ହୁଏ ମେଳା ଦେଖିବା ପାଇଁ ଆମର ବନ୍ଧୁବାନ୍ଧବମାନେ ଆମ ଘରକୁ ଆସିଥାନ୍ତି ପିଠା ଖାଇଥାନ୍ତି ଏମିତି ଆମର ମାଂସ ମଧ୍ୟ ବନାଣିଆ ହୋଇଥାଏ ସମସ୍ତେ ମାଂସ ଖାଇଥାଉ ଖୁସିରେ ପର୍ବ ପାଳନ କରିଥାଉ ବିଭିନ୍ନ ପ୍ରକାରର ଜିନିଷପତ୍ର ଆମେ କିଣାକିଣି କରିଥାଉ ମେଳାରେ ବିଭିନ୍ନ ପ୍ରକାର ଜିନିଷ ବିକ୍ରି ହୁଏ ଆମେମାନେ ପିଲାମାନଙ୍କ ପାଇଁ ଖେଳନା କିଣିଥାଉ ଘର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ଜିନିଷ କିଣିଥାଉ